ହଁ କୁହନ୍ତୁ ମୁଁ ପ୍ୟାରେଣ୍ଟ୍ସ୍ କହୁଛି ଆମ ଛୁଆର ଆମ ଛୁଆ ନା ଆଶିଷ ହଁ ହଁ ଆମ ପିଲା ଖେଳକୁଦ କରୁଛି ନା ନାହିଁ ହଁ ହଉ ମୁଁ ତୁମ ସ୍କୁଲର ନା କ'ଣ କି ହଁ ହଉ ଆମ ପିଲା ସ୍କୁଲରେ ଜଏନ୍ ହେଲେ ଭଲ ଖେଳିବ ନା ହଁ ହଁ ହଁ ହଁ କୋବାଡ଼ି ଖୋ କ୍ରିକେଟ୍

ହଉ ହଉ ହଁ ହଁ ହଁ ହଉ ଆମେ ପିଲାକୁ ଜଏନ୍ କରିବି ଭଲ ଭାବରେ ଖେଳ ଶିଖାଇବେ ହଁ ହଉ ଆମ ପିଲାକୁ ଜଏନ କରିବୁ ଆମେ ହଉ ମୁଁ ପନ୍ଦର ମାର୍ଚ୍ଚରେ ଯାଉଛି ହଉ ଆମେ ପନ୍ଦର ତାରିଖରେ ତା ପାପା ମୁଁ ମିଶିକି ଯାଉଛୁ ପିଲାକୁ ଜଏନିଙ୍ଗ୍ କରିକି ଆସିବୁ ପିଲାର ଧ୍ୟାନ ଟିକେ ନବ